ମୋର ପ୍ରିୟ ଖାଦ୍ୟ ହେଉଛି ଭାତ ଡାଲି ଆଳୁ ସିଝା ଆଳୁ ଚଟଣି ବଡ଼ି ଚୁରା ଶାଗ ଭଜା ଛୁଇଁ ଭଜା ଛୁଇଁ ଭଜା ମଟର ଭଜା